ଆମ ଅଞ୍ଚଳରେ ଚାଉଳ ଫସଲ ଚାଷ କରାଯାଏ ଚାଉଳ ଫସଲ ଏହା ବର୍ଷା ଋତୁରେ ଆରମ୍ଭ କରାଯାଇ ଆମର ଡିସେମ୍ବର୍ ବା ଡିସେମ୍ବର୍ ମାସରେ ତାହା ଅମଳ କରାଯାଇଥାଏ ଆମର ଆମ ଅଞ୍ଚଳରେ ଚାଉଳ ଅଧିକରୁ ଅଧିକ ପରିମାଣରେ ଚାଷ ହୋଇଥାଏ ଏବଂ କିଛି ପରିମାଣରେ ଡାଲି ଜାତୀୟ ଚାଷ କରାଯାଏ ଏବଂ କିଛି ପରିମାଣରେ ବିଭିନ୍ନ ପନିପରିବା ମଧ୍ୟ ଚାଷ କରାଯାଇଥାଏ ପନିପରିବା ସବୁ ମାସରେ ଚାଷ କରାଯାଇଥାଏ ଏବଂ ଡାଲି ଜାତୀୟ ଫସଲକୁ ବଲେ ଗ୍ରୀଷ୍ମ ମାସରେ ଚାଷ କରାଯାଇଥାଏ ଆମର ଋତୁ ଅନୁସାରେ ଚାଷ ହୋଇଥାଏ ଋତୁ ଅନୁସାରେ ଆମର ଡାଲି ଜାତୀୟ ଚାଷ ଏବଂ ଚାଉଳ ଚାଷ କରାଯାଇଥାଏ ଏବଂ ବିଭିନ୍ନ ପନିପରିବା ସବୁ ମାସରେ ଚାଷ କରାଯାଏ ସବୁ ମାସରେ ବେଲେ ଗ୍ରୀଷ୍ମ ବର୍ଷା ସବୁ ମାସରେ ଆମର ବିଭିନ୍ନ ପନିପରିବାକୁ ଚାଷ କରାଯାଇଥାଏ ବିଭିନ୍ନ ପନିପରିବାଗୁଡ଼ିକ ହେଉଛି ଟମାଟର୍ ଆଳୁ ବାଇଗଣ ପାତଲଘଣ୍ଟା ଭେଣ୍ଡି ଜୁନ୍ଗା ଇତ୍ୟାଦି ଇତ୍ୟାଦି ସବୁ ସବୁ ଆମର ବାର ମାସରେ ଚାଷ କରାଯାଇଥାଏ ଏବଂ କେବଳ ଡାଲି କେବଳ କେବଳ ଡାଲି ଜାତୀୟ ଫସଲକୁ ଡାଲି ଜାତୀୟ ଏବଂ ଚାଉଲକୁ ମାସ ଅନୁସାରେ ଚାଷ କରାଯାଏ ତେଲ ବି ତୈଳବୀଜ ଝୋଟ ଚାଷ ହୋଇନଥାଏ ବିଭିନ୍ନ ଚାଉଳ ଏବଂ ଡାଲି ଜାତୀୟ ଫସଲ ହୋଇଥାଏ ବିଭିନ୍ନ ପନିପରିବା ସବୁ ମାସରେ ଚାଷ କରାଯାଇଥାଏ ଏବଂ ସବୁ ମାସରେ ଠିକ୍ ହିସାବରେ ଚାଷ କରାଯାଇଥାଏ